ଆଗର ଲୋକମାନେ ବହୁତ ଗୁଣିଆ କବିରାଜ ଏଇସବୁ ଉପରେ ବିଶ୍ୱାସ କରୁଥିଲେ ସେଇସବୁ ଆଗର ଆଗର ଲୋକମାନେ ଡାକ୍ଟରଖାନା ନ ଥିବାରୁ ସେ ଗୁଣିଆ କବିରାଜ ଏ ମାନଙ୍କ ଉପରେ ବିଶ୍ୱାସ କରୁଥିଲେ ବହୁତ ଭାବରେ ସେଥିପାଇଁ ଆଗରେ ଲୋକମାନେ ବହୁତ ପରିମାଣରେ ମରୁଥିଲେ ଏବେ ଆମର ଡାକ୍ତରଖାନା ହେଇଛି ଏବେ ବି କେତେ ଗୁଡ଼ିଏ ଲୋକମାନେ ଅଛନ୍ତି ଗାଁମାନଙ୍କରେ ସେମାନେ ସେ କବିରାଜ କବିରାଜ ଗୁଣିଆ ଏହିସବୁରୁ ବିଶ୍ୱାସ କରୁଛନ୍ତି ଅନ୍ଧବିଶ୍ୱାସ କରିକି ସେମାନଙ୍କୁ ବିଶ୍ୱାସ କରିକି ତାଙ୍କ ପାଖକୁ ଯାଉଛନ୍ତି ରୋଗୀ ଲୋକମାନଙ୍କୁ ନେଇକି ତାଙ୍କ ପାଖକୁ ଯାଉଛନ୍ତି ସେଇଠି ସବୁ କାମକୁ ସେ ତାଙ୍କ ପାଖକୁ ଯାଇକି ସେମାନଙ୍କର ପାଖରୁ ଯାହା ସବୁ କବିରାଜ ଔଷଧ ଫୋୖଷଧ ଖାଇକି ଗଛ ମୂଳ ଏଇଟା ସବୁ ଖାଇକି ବହୁତ ଲୋକମାନେ ଏବେ ବି ମରୁୁଛନ୍ତି କେତେ ଲୋକମାନେ ଗୁଣିଆ ଉପରେ ବିଶ୍ୱାସ କରୁଛନ୍ତି ଏବେବି ବିଶ୍ୱାସ କରିକି ସେମାନଙ୍କ ପାଖକୁ ଯାଆନ୍ତି ରୋଗୀମାନଙ୍କୁ ନେଇକି ସେମାନଙ୍କୁ ନେଇକି ଏସବୁ କରୁଛନ୍ତି ସେଥିପାଇଁ ବି ଏବେ ବହୁତ ଲୋକମାନେ ଅନ୍ଧବିଶ୍ୱାସ କରୁନ୍ତି ଗୁଣିଆ ଉପରେ ସେଥିପାଇଁ ବି ଏବେ ଲୋକମାନେ ବହୁତ ମରୁଛନ୍ତି ଏହିସବୁ ବହୁତ ଲୋକମାନେ ଅଛନ୍ତି ଗାଁ ମାଧ୍ୟମରେ ଆଉ ସେ ଗୁଣିଆ ଲୋକମାନେ ଲୋକମାନଙ୍କୁ ବହୁତ ବହୁତ ଭାବରେ ଠକେଇକି ବହୁତ କିଛି ବହୁତ ପଇସା ନେଉଛନ୍ତି ବହୁତ କିଛି ନେଉଛନ୍ତି ରୋଗୀକୁ ଭଲ କରିଦବ ଭଲ କରିଦବ କହିକି ବହୁ ପରିମାଣରେ ଲୋକମାନଙ୍କ ପାଖରୁ ପଇସା ବହୁତ କିଛି ସୁନା ଧନ ଏହା ସବୁ ନେଉଛନ୍ତି ଯାହାଫଳରେ ଲୋକମାନେ ବହୁତ ପ୍ରକାର ଠକୁଛନ୍ତି ଆଉ ସେହି ଗୁଣିଆମାନେ ଗୁଣିଆମାନଙ୍କୁ ବିଶ୍ୱାସ କରିକି ବହୁତ ଲୋକମାନେ ଏବେ ବି ଯାଉଛନ୍ତି ଗାଁ ଅଞ୍ଚଳର ଲୋକମାନେ ଯାଇକି ତାଙ୍କ ପାଖରୁ ଔଷଧ ଖାଉଛନ୍ତି ସେଥିପାଇଁ ବହୁତ ଲୋକ ମରୁଛନ୍ତି ଏବେବି ତାଙ୍କୁ ବିଶ ଅନ୍ଧବିଶ୍ୱାସ କରୁଛନ୍ତି ବୋଲି ବହୁତ ଲୋକମାନେ ଏବେ ବି ମରୁଛନ୍ତି ତାଙ୍କ ପାଖକୁ ଯାଇକି ଗୁଣିଆ ପାଖକୁ ଏହିପରି ଭାବରେ ଆମ ଆମକୁ କିଛି ଅନ୍ଧବିଶ୍ୱାସ ହେଉଛି ସେହିପରି ବହୁତ ଲୋକମାନେ ଅଛନ୍ତି ଏବେ ବି ଅନ୍ଧବିଶ୍ୱାସ କରିକି ଲୋକମାନେ ବିଶ୍ୱାସ କରୁଛନ୍ତି ସେଇଠି ଯାଇକି ଲୋକମାନେ ଗୁଣିଆ ପାଖରୁ କିଛି ଖାଇକି ଆହୁରି ବହୁତ ଲୋକମାନେ ଏବେ ବି ମରୁଛନ୍ତି ଗାଁ ଅଞ୍ଚଳର ଲୋକମାନେ ଏବେ ବି ସେମାନଙ୍କୁ ବିଶ୍ୱାସ କରିକି ତାଙ୍କ ପାଖକୁ ଯାଇକି ବହୁତ ପରିମାଣରେ ମରୁଛନ୍ତି ଡାକ୍ତରଖାନା ଥିବା ଥିବା ବେଳକୁ ଆଗ ଲୋକମାନେ ଡାକ୍ତରଖାନା ନଥିବାରୁ ସେ ଗୁଣିଆ ପାଖକୁ ଯାଉଥିଲେ ସେଇଠି ଯାଇକି ସବୁ ଗଛମୂଳ ଏଇଟା ସବୁ ଖାଇକି ବହୁତ ପରିମାଣର ଲୋକମାନେ ମରୁଥିଲେ ଏବେ ଲୋକମାନେ ଡାକ୍ତରଖାନା ହେବାରୁ ଏବେ ଆଉ ଯାଉନାହାନ୍ତି ସେଇଠି ନ ଯାଇକି ଏବେ ଡାକ୍ତରଖାନାରେ ଯାଇକି ମେଡ଼ିସିନ୍ ଖାଉଛନ୍ତି ସେଥିପାଇଁ ଏବେ ଲୋକମାନେ ବହୁତ କମ୍ ପରିମାଣରେ ମରୁଛନ୍ତି ଆଗର ଲୋକମାନେ ଗୁଣିଆ ପାଖକୁ ଯାଇକି ଗଛ ମୂଳ ଏଇଟା ସବୁ ଖାଇକି ବହୁତ ପରିମାଣରେ ଲୋକ ମରୁଥିଲେ